ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତାଙ୍କେ ଆମକୁ

ଆହାର କେନ୍ଦ୍ର ସ୍ଥାପିତ କରିଛନ୍ତି ସେ ସେ ଦ୍ୱାରା ଆମେ ବହୁତ ଖୁସି ଓ ପାଞ୍ଚ ଟଙ୍କାରେ ଡାଲମା ଖାଦ୍ୟ ଭାତ ଆଜିକାଲି କୁଆଡ଼େ ମିଳେ ସେଥିପାଇଁ ମହା ବର ମୁଖ୍ୟମନ୍ତ୍ରୀକୁ ମୁଁ ବହୁତ ଧନ୍ୟବାଦ ହେଉଛି ଓ କୃଷି ଦ୍ୱାରା ଆମେ ବହୁତ ଉପଭୁକ୍ତି ଓ ଆମ ମାସ ଦୁଇ ମାସକୁ ମାସକୁ ଆମକୁ ଚାଉଳ ମାଗଣା ଏକ ଟଙ୍କାରେ ମିଳିଥାଏ